ଆମେ ଗ୍ରାମ ବାସିନ୍ଦା ବା ଆମେ ଗୋଟିଏ ଛୋଟ ଛୋଟ ଗାଁକୁ ନେଇକି ଗ୍ରାମ ଗଠିତ ହୋଇଥାଏ ସେହି ଗ୍ରାମରେ କିଛି ନୀତି ନିୟମ କିଛି ଆଇନକାନୁନ ଅଛି ଯେଉଁଟାକି କ'ଣ ଗାଁର କିଛି ଲୋକମାନେ ସେଇଟାକୁ ସମାଧାନ କରିଥାନ୍ତି ଗାଁର ବିଭିନ୍ନ ପ୍ରକାର ସମସ୍ୟା ହେଉ ପାଣି ପାଇଁ ସମସ୍ୟା ହେଉ ରାସ୍ତାର ରାସ୍ତା ମରାମତିରେ କିଛି ସମସ୍ୟା ତ୍ରୁଟି ଥାଉ କି ଜମିଜମାରେ କିଛି ବି ଥାଉ ପୋଖରୀ ମାଛ ଚାଷ ହେଉ କି କିଛି ବି ମାନେ ଅସୁବିଧା ହେଲା ତା'ହେଲେ ସେଇଟା ଆମେ କଁ ଗାଁର କିଛି ଲୋକ ଥାଆନ୍ତି ଯେଉଁ ସେ ବୁଝାବୁଝି କରନ୍ତି ସେ କିଛି ଆମେ ଗ୍ରାମର କିଛି ସଦସ୍ୟ ବଡ଼ ବଡ଼ ଲୋକଙ୍କୁ ଯେଉଁମାନେକି ବୁଝାବୁଝି କରିପାରିବେ କି ତାଙ୍କର କିଛି କହିବାର ତାଙ୍କର ଯେଉଁ ମତାମତ ଦେବାର ଯେଉଁଟାକି ଅଛି କହିପାରିବେ ସେ ସବୁକିଛି କହିପାରିବେ ଯାହାଦ୍ୱାରାକି ଅନ୍ୟ ଲୋକମାନେ ସେରା ଶୁଣି ସେ ତାଙ୍କର ସବୁ ମାନେ ସବୁକିଛି ମାନେ ବୁଝିପାରିବେ ସେଇଟା ହିଁ ଆମେ ଚାହୁଁଛୁ ତ ସେଥିପାଇଁ ଆମେ ଗୋଟିଏ ଗାଁରେ ଗୋଟିଏ ସାଧାରଣତଃ ଗାଁର ଜଣେ ମୁଖିଆ ରହିଥାଏ ଆମ ଗ୍ରାମରେ ବି ସେମିତି ଜଣେ ଆମ ଗ୍ରାମ ହେଉ କି ଅନ୍ୟ ଗ୍ରାମରେ ବି ମୁଖିଆ ରହିଛନ୍ତି ତ ଆମେ ସେହି ମୁଖିଆର ମୁଖିଆକୁ ଆମେ ନିଜର କ'ଣ ସରପଞ୍ଚ ଭାବରେ ହେଉ କି ନିଜର ସରକାର ହିସାବରେ ଗାଁ ଲୋକ ମାନିଥାନ୍ତି ସେହି ମୁଖିଆ ହିଁ ସବୁ ଆମର ଚାଷ ହେଉ କି ରାସ୍ତାଘାଟ ମରାମତି ହେଉ ଯାହାବି ସୁବିଧା ଅସୁବିଧା ହୁଏ ସିଏ ହିଁ ବୁଝାବୁଝି କରେ ଆଉ ମୁଖିଆ ସବୁ ପ୍ରକାର ଅସୁବିଧା ସମାଧାନ କରେ ଏବଂ ଯେହେତୁ ଆମେ ତାକୁ ନିଜର ଗୋଟିଏ ସଦସ୍ୟ ନିଜର ନିଜ ପାରିବାରିକ ସଦସ୍ୟ ବୋଲି ଭାବିଥାଉ ତାହା ତାଙ୍କର ହିଁ ପରାମର୍ଶ ହିଁ ଆମରି ପରାମର୍ଶ ହୋଇଥାଏ ଆଉ ଏହି ପରାମର୍ଶ ଦ୍ୱାରା ଆମେ ସବୁକିଛି ଆମର ସବୁ ଗାଁରେ ସବୁକିଛି ସମାଧାନ ହୋଇଥାଏ ଏବଂ ଗାଁର ଉନ୍ନତି ବି ମଧ୍ୟ ହୋଇଥାଏ ତାଙ୍କରି ପରାମର୍ଶ ଅନୁସାରେ ଆମେ ବହୁତ ମାନେ ଆମ ଗ୍ରାମରେ ଅନ୍ୟ ଗ୍ରାମବି ସେହିପରି ମାନେ ଗ୍ରାମରେ ବହୁତ ଖୁସିରେ ରହିଥାନ୍ତି